ମୁଁ ମୋର ଜୀବନରେ ଅନେକ ଗୁଡ଼ିଏ ସ୍ଥାନ ପରିଦର୍ଶନ କରିଛି କିନ୍ତୁ ଓଡ଼ିଶାରେ ଯେଉଁ ସ୍ଥାନ ଅଛି ତନ ମଧ୍ୟରୁ ଅଲଗା ସେଗୁଡ଼ିକ ହେଲା ପୁରୀ ପୁରୀ ଏକ ସ୍ଥାନ ଯେଉଁ ଜାଗାରେ ଗଲେ ଆପଣ ମନ ଶାନ୍ତ ସରଳ ମିଲିଥାଏ ଏବଂ ପ୍ରଭୁ ଠାକୁର ଜଗନ୍ନାଥ ସୁଭଦ୍ରା ବଳଭଦ୍ରକୁ ନିଜେ ପାଇବାରେ ସକ୍ଷମ ହୋଇଥାନ୍ତି ଏବଂ ସମୁଦ୍ରରେ ଯେଉଁ ଅଛି ଦୃଶ୍ୟ ତାହାକୁ ମଧ୍ୟ ମୁଁ ଉପଭୋଗ କରିଥାଏଏବଂ ଆଉ ଗୋଟିଏ ସ୍ଥାନ ହେଉଛି କୋରାପୁଟ ଏହି ଜାଗାରେ ଯଦି ନିଜେ ଯିବେ ତାହେଲେ ଶାବର ଶ୍ରୀକ୍ଷେତ୍ରର ପ୍ରଭୁ ରାମଚନ୍ଦ୍ର ଯେଉଁଥିରେ ଶବରଠୁ ଫଳ ଖାଇଥିଲେ ସେହି ଜାଗା ଦେଖି ନିଜର ମନ ଶାନ୍ତ ହୋଇଥାଏ ଏବଂ ଜଗନ୍ନାଥ ମନ୍ଦିର ଯୋଉଁ ଅଛି ଦର୍ଶନ କରିବା ଦ୍ୱାରା ନିଜର ମାନସିକ ସ୍ଥିତି ସଫଳ ହୋଇଥାଏ